ହ୍ୟାଲୋ ଆପଣ ଡକ୍ଟର ଅନ୍ନପୂର୍ଣା ମ୍ୟାଡ଼ମ କହୁଛନ୍ତି ଆଜ୍ଞା ନମସ୍କାର ସାର୍ ମୁଁ ମୋ ଦେହ ବହୁତ ଖରାପ ଅଛି ତ ମୁଁ ଯାଇଥାନ୍ତି ଯାଜପୁର ହସ୍ପିଟାଲ କୁ ଯାଇଥାନ୍ତି ଯେଉଁ ଚେକ୍ ଅପ ହେବାପାଇଁ ଆଉ ଏବେ ମେଡିକାଲରେ ସବୁ ଭଲ ତ ମ୍ୟାଡ଼ମ ମୋର ମୁଣ୍ଡରେ ଗୋଟେ ଆବୁ ଟାଇପର ହୋଇଯାଇଛି ସେହିଟାକୁ ଦିନକୁ ଦିନ ବଢ଼ୁଛି ଆଉ ବହୁତ ବିନ୍ଧା ବିନ୍ଧି ହେଉଛି ଆଉ ସେହିଟା ତାର ମୁଁ ଫଟୋ ଉଠାଇଥିଲି ସ୍କାନିଙ୍ଗି ବି କରାଇଥିଲି କିନ୍ତୁ ଏବେ କ'ଣ ହେଉଛି ମୁଁ ଜାଣିପାରୁନାହିଁ ଆପଣ ଯଦି ସେହିଠି ଥାଇକି କିଛି ସଜେସନ ଯଦି ଦେବେ ଯଦି ମୁଁ ଏହିଠୁ ମେଡ଼ିସିନ ଖାଇକି ମୋ ବିନ୍ଧା ବିନ୍ଧିଟା କମାଇ ଦେଇପାରନ୍ତି ମୋତେ ଯିବା ପାଇଁ ଯାହା ବି ହେଲେବି ଟାଇମ ଲାଗିବ ଆପଣ କେଉଁ କେଉଁ ଟାଇମରେ ରହୁଛନ୍ତି ମୋତେ ସେ ଟାଇମ ଟା ଟିକେ କୁହନ୍ତୁ ଯଦି ମୁଁ ସେ ଟାଇମରେ ଯାଇକି ପହଞ୍ଚି ପାରନ୍ତି ମ୍ୟାଡ଼ମ ମ୍ୟାଡ଼ମ ଆଉ ଅଧିକ କିଛି ଖର୍ଚ୍ଚ ଲାଗିବନି ତ ବାହାରୁ କିଛି ମେଡ଼ିସିନ କିଣିବାକୁ ପଡ଼ିବନି ତ ମ୍ୟାଡ଼ମ ମ୍ୟାଡ଼ମ ଆପଣ କେତେବେଳେ ରହିବେ ଆପଣ କୁହନ୍ତୁ ମୁଁ ସଖାଳ ଟାଇମ ରେ ଯିବି ନା ସନ୍ଧ୍ୟାବେଳେ ଟାଇମରେ ଯିବି ଆଜ୍ଞା ଆଜ୍ଞା ମ୍ୟାଡ଼ମ ତାହେଲେ ମୁଁ ଯାଇକିରି ପହଞ୍ଚିବି ହଉ ଆଉ ଆଗୁଆ ମୋର ଟିକେଟ ଟା କରିଦେଇଥିବେ ଆଉ ମୁଁ ବେଶୀ ସମୟ ମୁଁ ବସି ପାରିବିନି ମୋ ମୁଣ୍ଡଟା ଯେହେତୁ ପେନ ହେଉଛି ଆଉ ମୁଁ ଶୀଘ୍ର ଦେଖାଇକି ଶୀଘ୍ର ପଳାଇ ଆସିବି ଆଜ୍ଞା ଆଜ୍ଞା ଆଜ୍ଞା ମ୍ୟାଡ଼ମ ତାହେଲେ ମୁଁ ରଖୁଛି ଆଜ୍ଞା